ମୋର ପ୍ରିୟ ଲେଖକ ସାରଳା ଦାସ ସେ ଆଦିକବି ଭାବରେ ପରିଚିତ ତାଙ୍କର ଜନ୍ମ ଜଗତସିଂହପୁର ତେନ୍ତୁଳି ପଦାଠାରେ ସେ ତାଙ୍କର ପ୍ରଥମ ନାମ ସିଦ୍ଧେଶ୍ୱର ପରିଡ଼ା ତାଙ୍କର କିଛି ଲିଖିତ ପୁସ୍ତକ ହେଉଛି ମହାଭାରତ ବାଲ୍ମୀକି ରାମାୟଣ ଚଣ୍ଡୀପୁରାଣ ସେଥିପାଇଁ ସେ ବହୁତ ପରିଚିତ ଘରେ ଘରେ ସେ ପରିଚିତ ମହାଭାରତ ମହାଭାରତ ସିଏ ଲୋକମାନେ ବହୁତ ପସନ୍ଦ କରନ୍ତି ସେ ସେଥିପାଇଁ ଠାକୁରଙ୍କ ଆଜ୍ଞାମାଳ ପାଇ ଠାକୁରଙ୍କ ଆଜ୍ଞାମାଳ ପାଇ ସିଏ ଆଦିକବି ହୋଇଥିଲେ ସେଥିପାଇଁ ତାଙ୍କୁ ଘରେ ଘରେ ବହୁତ ପସନ୍ଦ କରନ୍ତି